ହଁ ମୁଁ ଭାବୁଛି ଖବର ପ୍ରାସଙ୍ଗିକ ଏବଂ ପ୍ରାସଙ୍ଗିକ ଏବଂ ସଠିକ ତଥ୍ୟ ଦେଖାଯାଏ କାରଣ ସମ୍ବାଦ ପ୍ରସିଦ୍ଧ ଖବରକାଗଜରେ ବିଭିନ୍ନ ପ୍ରକାର ବିଷୟରେ ଆମେ ଜାଣିପାରୁଛୁ କୌଣସି ସ୍ଥାନରେ କଣ ହେଲେ କିଛି ଘଟଣା ହେବା ଦ୍ୱାରା କଣ ହେଉଛି କି ସରକାର କେ କେ ସୁବିଧା ଦେଉଛନ୍ତି ତାହା ମଧ୍ୟ ଆମେ ଜାଣିପାରୁଛୁ ସମ୍ବାଦ ଖବରକାଗଜ ଦ୍ୱାରା ନ୍ୟୁଜ୍ ଚ୍ୟାନେଲ ବିଷୟରେ ଆମେ ଓଟିଭି ନ୍ୟୁଜ୍ କିମ୍ବା ଅନ୍ୟାନ୍ୟ ନ୍ୟୁଜ୍ ଦ୍ୱାରା ଆମେ କେଉଁ କେଁ ଚ୍ୟାନେଲ କେଉଁ କେଁ ଘଟଣା ଘଟୁଛି ତା ବିଷୟରେ ମଧ୍ୟ ଜାଣିପାରୁଛୁ ନ୍ୟୁଜ୍ ଏବଂ ଖବରକାଗଜ ଦ୍ୱାରା ବିଭିନ୍ନ ପ୍ରକାର ସୁବିଧା ହେଉଛି ଲୋକମାନଙ୍କୁ ବନ୍ୟା ବାତ୍ୟା କିମ୍ବା ମରୁଡ଼ି ଆସିବା ପୂର୍ବରୁ ଖବରକାଗଜ କିମ୍ବା ନ୍ୟୁଜ ଦ୍ୱାରା ନ୍ୟୁଜ୍ ଦ୍ୱାରା ସତର୍କତା ଅବଲମ୍ବନ କରାଯାଇପାରୁଛି ଆଉ କିନ୍ତୁ ଗାଁ ଗହଳିରେ ଏହିପରି ସୁବିଧା ନଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି ଗାଁ ଗାଁ ଗୁଡ଼ିକ ଭାସି ଯାଉଛି ବନ୍ୟା ଓ ମରୁଡ଼ି ଦ୍ୱାରା ଯଦି ସରକାର ଗାଁ ଗହଳିରେ ମଧ୍ୟ ଏହିପରି ସୁବିଧା ଆୟୋଜନ କରିବେ ତେବେ ଗାଁ ଲୋକମାନଙ୍କୁ ସୁବିଧା ହେବ